ମୋର ପ୍ରିୟ ଖାଦ୍ୟ ରେସିପି ହେଉଛି ମାଛ ମାଛକୁ ପ୍ରଥମେ କାଟିକି ଲୁଣ ହଳଦୀରେ ଗୋଳେଇକି ସୋରିଷ ତେଲ କିମ୍ବା ରୁଚି ତେଲରେ ଭାଜିବା ଭାଜି ସାରିବା ପରେ ତାକୁ ତା ତା ତରକାରୀ କରିବା ପାଇଁ ତା'ର ସାମଗ୍ରୀ ଯେଉଁ ଯୋଗାଡ଼ କରିବା ମାଛ ତରକାରୀ କରିବା ଲାଗି ସାମଗ୍ରୀ ହେଉଛି ସାମଗ୍ରୀ ହଉଚି ସାମଗ୍ରୀ ହେଉଛି ପିଆଜ ରସୁଣ ଅଦା ଆଉ କେଉଁ ସବୁ ଗ୍ରାଇଣ୍ଡର୍ରେ ଗ୍ରାଇଣ୍ଡ୍ରିଙ୍ଗ୍ କରିକି ତାକୁ ପ୍ରଥମେ କଢ଼େଇରେ ତେଲ ପକାଇବେ ତା'ପରେ ଅଦା ରସୁଣ ପେଷ୍ଟ୍କୁ କଢ଼େଇରେ ପକାଇବେ ବା ତା'ପରେ କଢ଼େଇରେ ପକାଇ ସାରିବା ପରେ ତାକୁ ଭଲ ଭାବରେ କଷିଦେବେ କଷି ସାରିଲା ପରେ ଆଳୁକୁ ତା'ପରେ ଆଳୁ ଭାଜିବେ ଆଳୁ ଭାଜିବେ କେମିତି ପ୍ରଥମେ ତେଲ ପକାଇଦେବେ ସୋରିଷ ତେଲ ତା'ପରେ ଆଳୁକୁ ଛୋଟ ଛୋଟ କରି କାଟିଦେବେ କାଟି ସାରିକି ତାକୁ ପକାଇଦେବେ କଢ଼େଇରେ କଢ଼େଇରେ ପକାଇ ସାରିଲା ପରେ